ବାହାର ଲୋକ ଆମ ଓଡ଼ିଶା ଓଡ଼ିଶାକୁ ଆସିକି ଆମ ସହିତ ମିଶିବାକୁ ହେଲେ ଧୀରେ ଧୀରେ ଆମ ସହିତ ମାନେ ମିଳାମିଶା କରନ୍ତି ମାନେ ଆମ ସଂସ ମାନେ ସଂସ୍ପର୍ଶରେ ଆସିକି ଆମ ଭାଷା ଶିଖିବା ପାଇଁ ଆମେ କହୁଥିବା ଭାଷା କିମ୍ବା ଆମେ ଚେଷ୍ଟା କରୁଥିବା ମାନେ ଚାଲିଚଳଣି ସବୁ କିଛିକୁ ନେଇକି ସେମାନେ ଧୀରେଧୀରେ ଚେଷ୍ଟା କରନ୍ତିକି ଆମ ସହିତ ମିଶିକି ଆମରି ଭାଷା ଆମକୁ ପରିପ୍ରକାଶ କରିବା ପାଇଁ ଆମକୁ ଆମ ସହିତ ମିଶିକି ଆମରି ଭାଷା ଆମ ସହିତ ମାନେ ଭଲ କଥାବାର୍ତ୍ତା କରିବା ପାଇଁ ଚେଷ୍ଟା କରନ୍ତି